ଭାରତ ଗୋଟିଏ ଜନବହୁଲ ଦେଶ ଅଟେ ଭାରତୀନୁ ଆମେ ସବେ ସବୁ ଜାତି ଧର୍ମ ସବେ ମିଶିକିରି ରହିସୁଁ ଗୁଟେ କଥା ଟେ ଅଛେ ଜାତି ଧର୍ମ ନିର୍ବିଶେଷ ରେ ଆମେ ସମସ୍ତେ ଭାରତୀୟ ଜାତି ଧର୍ମ ବର୍ଣ୍ଣ ଆମର ସବୁ ସମାନ ହେଲା ବୋଲି ଆମେ ସବୁ ମିଶିକି ଚଲୁସୁଁ ଏଇଟା ହଉଚି ଭାରତର ଗୋଟେ କ୍ୱାଲିଟି ଆଉ ଭାରତ ଗୋଟେ ଭଲ ଦେଶଟିଏ କିନୁ ସବୁ ପାଣିପାଗ ଅଲଗା ଅଲଗା ଅଛି ଉତ୍ତର ଭାରତରେ ଅଲଗା ଦକ୍ଷିଣ ଭାରତରେ ଅଲଗା ତା'ର ପାଣିପାଗ ଅଛି ସେଠି ଲୋକ ମାନେ ବି ଅଲଗା ଅଲଗା ଅଧା ପଗଡ଼ି ପିନ୍ଧୁଚନ୍ତି ରାଜସ୍ଥାନ ର ଲୋକମାନେ ପଗଡ଼ି ପିନ୍ଧିବେ ପଞ୍ଜାବୀ ହେଲେ ମାନେ ପଗଡ଼ି ପିନ୍ଧିବେ ରାଜସ୍ଥାନୁ ଖାଲି ବାଲିଆ ବେଶି ଖରା ହେସେନୁ କଣ୍ଟାୟିତ ଗଛ ମାନେ ଫଲସି ଆଉ ଆମର ଜାମୁ ଜମ୍ମୁକାଶ୍ମୀରଟା ବରଫ ପଡ଼େ ସେନୁ ଥଣ୍ଡା ଥଣ୍ଡା ସମାନ ହେସି ଥଣ୍ଡା ଅଞ୍ଚଳରେ ସେନୁ ବି ବହୁତ ସବୁ ଅଲଗା ଅଲଗା